ଏହି ବୈଜ୍ଞାନିକ ଯୁଗରେ ଟେକ୍ନୋଲୋଜି ହେଉଛି ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଟେକ୍ନୋଲୋଜି ଦ୍ୱାରା ଅନେକ କାମ ସହଜରେ ହୋଇଥାଏ ଯେପରିକି ଆଗକାଳରେ ଲୋକେ ହଳ ଦ୍ୱାରା ନିଜର ଚାଷ କାର୍ଯ୍ୟ କରିଥାନ୍ତି କିନ୍ତୁ ଏବେ ଟେକ୍ନୋଲୋଜି ମାଧ୍ୟମରେ ସେମାନେ ଟ୍ରାକ୍ଟର୍ ତିଆରି କରିକି କିମ୍ବା ହଳ କରିବାର ମେସିନ୍ ତିଆରି କରିକି ନିଜର ଚାଷ ଚାଷ କରୁଛନ୍ତି ତେଣୁ ଟେକ୍ନୋଲୋଜି ଦ୍ୱାରା ଯେମିତି ହଳ ଚାଷ ଏପରି ଦୈନନ୍ଦିନ କାମ ଚଳିଯାଉଛି ସେହିପରି ଚାକିରିରେ ମଧ୍ୟ ତା'ର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ ରହିଛି ଚାକିରିର ବୟସଭୁକ୍ତ ବ୍ୟାପକ କରିବାରେ ଟେକ୍ନୋଲୋଜି ବହୁତ ସାହାଯ୍ୟ କରିଥାଏ ଯେମିତିକି ଦେଖିବାକୁ ଗଲେ ଚାକିରି ଚାକିରି ମାଧ୍ୟମରେ ଲୋକେ ନିଜର ଭରଣପୋଷଣ କରିଥାନ୍ତି ଏହି ବୈଜ୍ଞାନିକ ଜୀବନରେ ଟେକ୍ନୋଲୋଜି ଯେଉଁ ଯେଉଁ ନୂତନ ଟେକ୍ନୋଲୋଜି ବାହାରୁଅଛି ସେହି ଟେକ୍ନୋଲୋଜି ଦ୍ୱାରା ସେମାନେ ନିଜର ସେ ଟେକ୍ନୋଲୋଜିକୁ ସେମାନେ ଆହରଣ କରିଛନ୍ତି ଏବଂ ସେ ଯେପରି ଚାକିରିରେ ଟେକ୍ନୋଲୋଜି ରହିଅଛି ସେହିପରି ଲୋକମାନେ ମଧ୍ୟ ସେହି ଟେକ୍ନୋଲୋଜି ଦ୍ୱାରା ନିଜର ଚାକିରିରେ ତାଙ୍କର ଦକ୍ଷତା ମଧ୍ୟ ରହିଅଛି ଏହିପରି ହେଉଥିବା କିଛି ନୂତନ ଚାକିରିର ନାମଗୁଡ଼ିକ ହେଲା ଯେମିତିକି ସିଭିଲ୍ ଇଞ୍ଜିନିୟରିଂ ମେକାନିକାଲ୍ ଇଞ୍ଜିନିୟରିଂ ସେହି ସିଭିଲ୍ ଇଞ୍ଜିନିୟରିଂ ଓ ମେକାନିକାଲ୍ ଇଞ୍ଜିନିୟରିଂ ହେଉଛି ଆମର ଟେକ୍ନୋଲୋଜିର ପରିଶବ୍ଦ ଯେ ଯେଉଁ ଲୋକ ନିଜର ଯେଉଁ ଲୋକଙ୍କର ଟେକ୍ନୋଲୋଜିର କିଛି ଦକ୍ଷତା ରହିଛି ସେମାନେ ନୂତନ ନୂତନ ଚାକିରି ପାଇଥାନ୍ତି ଏବଂ ତାଙ୍କର ନିଜର ସେହି ଚାକିରିରେ ସେମାନେ ଦକ୍ଷ ମଧ୍ୟ ହୋଇଥାନ୍ତି ତେଣୁ ଟେକ୍ନୋଲୋଜି ଏହି ବୈଜ୍ଞାନିକ ଯୁଗରେ ଦେଖିବାକୁ ଗଲେ ତା'ର ଭୂମିକା ଏମିତି ରହିଅଛି ଯେମିତିକି ଲୋକମାନଙ୍କୁ ସେ ନୂତନ ଚାକିରି ଯୋଗାଇ ପାରିବ ଏବଂ ତା'ର ଏହି ଯୁବ ଏହି ତାଙ୍କର ଭରଣପୋଷଣରେ ତାଙ୍କର ସାହାଯ୍ୟ କରିପାରିବ ତେଣୁ ଟେକ୍ନୋଲୋଜିକୁ ସବେ ଆହରଣ କରିବା ଦରକାର ଏବଂ ଟେକ୍ନୋଲୋଜି ଆମର ଏହି ବୈଜ୍ଞାନିକ ଯୁଗରେ ଠିକ୍ ଭାବରେ ପରିଚାଳିତ ହୋଇଅଛି